ଆଉ ହ୍ୟାଲୋ ଶୁଣାଯାଉଛି

ହଁ ଆଉ ଆରେ ତ ମୋତେ ବି କିଛି ପରିବା ଦରକାର ଅଛି ହଁ ଫୁଲକୋବି ରେଟ୍ କେତେ ଟଙ୍କା ହଉ ଚାଳିଶ ଟଙ୍କା ହେଲେ ପଚିଶ କେ ଜି ଦରକାର ଫୁଲକୋବି ପଚିଶ କେ ଜି ବାଇଗଣ କ'ଣ

ହଁ ବାଇଗଣ ବାଇଗଣ ଦଶ କେ ଜି ହେଲେ ହେଇଯିବ ବାଇଗଣ ଟମାଟୋ ଫୁଲକୋବି ଆଉ ଗ୍ରୀନ୍ ମଟର ଅଛି ହଁ ଗ୍ରୀନ୍ ମଟର ଦେବେ ପାଞ୍ଚ ସାତ କେଜି ଖଣ୍ଡେ ଦେବେ ପନିର୍ ତରକାରୀ ପାଇଁ ଦରକାର ଆପଣଙ୍କର କେତେବେଳେ ଦୋକାନ କେତେବେଳେ ଖୋଲୁଛି ଆଉ ବେଶୀ ବେଶୀ ନେଲେ ତ କିଛି ଥିବ କେତେ ଟଙ୍କା କମା ହେବ କି ନାହିଁ ଆଉ ସାରୁ ଅଛି ସାରୁ ସାରୁ ଦେବେ ଦଶ କେ ଜି ଆପଣଙ୍କ ବିଲରେ ଶାଗ ଲଗା ହେଇଛି ଶାଗ ଶାଗ କାଲି ଶାଗ ଦରକାର ନାହିଁ ପହରି ଦିନ ସକାଳେ ମୁଁ ଆପଣଙ୍କ ଘରକୁ ଯିବି ସେଠୁ ମୋତେ ଶାଗ ଚାଳିଶ ପଚାଶ ବିଡ଼ା ଦରକାର ତୋଳିକି ରଖିଥିବେ ଆପଣ ତୋଳିକି ରଖିଥିବେ ମୋତେ ଫୋନ୍ କରିବେ ନହେଲେ ଆଉ ଆସିକି ମୁଁ ନେଇଯିବି ସକାଳେ ଆଉ ଆଉ ଆଉ କ'ଣ ଆଉ କ'ଣ ପରିବା ରହିଲା କଦଳୀ ଘାଣ୍ଟ ତରକାରୀ ପାଇଁ ପରା କଦଳୀଟା ଦରକାର ମେନ୍ କଦଳୀ ଗଛ ଅଛି କଦଳୀ ଦି ଚାରି ଡଜନ୍ ଖଣ୍ଡେ ଦେବେ ଆଉ କାଲି ମୁଁ ଆପଣଙ୍କ ଦୋକାନକୁ ଯାଇକି ନେଇ ଆସିବି କଖାରୁ ହଁ କଖାରୁ ପରା ମେନ୍ କଖାରୁ ଗୋଟିକିଆ ବିକୁଛନ୍ତି ନା ଅଧା ଅଧା ଆପଣ ପାଞ୍ଚଟା ତିନିଟା କଖାରୁ ଦେଇଦେବେ ବଡ଼ ବଡ଼ ଟିକେ ଦେଖିକି କାଲି ମୁଁ ସକାଳେ ଯାଇକି ପହଞ୍ଚିବି ନଅଟା ଦଶଟା ବେଳେ ଆପଣ ଦୋକାନରେ ଥିବେ ଏତିକି ପରିବା ରଖିଥିବେ ରହିଲି ଆଜ୍ଞା